ପଶୁମାନଙ୍କ ସହିତ ମୋର ସମ୍ପର୍କ ଅତି ଘନିଷ୍ଠ ଅଛି ଏବଂ ମୋର ଦୁଇଟି ଗାଈ ଅଛନ୍ତି ତାହାର ନାଁ ଜଣଙ୍କର ନାଁ ଟିକିଲି ଆଉ ଜଣଙ୍କ ନାଁ ବଉଳା ତାଙ୍କ ଯତ୍ନ ନେବା ପାଇଁ ଆମ ଆମେ ଗୁହାଳ ତଳ ସମ୍ପୂର୍ଣ୍ଣ କଂକ୍ରିଟ୍ କରିଅଛୁ ଏବଂ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଉପରେ ଫ୍ୟାନ୍ ବ୍ୟବସ୍ଥା କରାଯାଇଛି ଏବଂ ମଶାରୁ ରକ୍ଷା ପାଇବା ପାଇଁ ଗୁହାଳେ ଝୁଣା ଦିଆଯାଉଛି ଶୀତରୁ ରକ୍ଷା ପାଇବା ପାଇଁ ଚାରିପଟେ କୋଉ ଚାରିପଟେ ଦିଆଯାଇଛି କୋଉ ଅଖା ଏବଂ ତା'ର ଯତ୍ନ ନେବା ପାଇଁ ଭଲ ସୁଷମ ଖାଦ୍ୟ ବ୍ୟବସ୍ଥା କରିଛୁ ଏବଂ ସେମାନେ ଆମ ସହିତ ଘନିଷ୍ଠ ଅଛନ୍ତି